ମୋ ରାଜ୍ୟ ଓଡ଼ିଶାରେ ଓଡ଼ିଶା ଓଡ଼ିଆ ଭାଷାର ଭୂମିକା କହିଲେ ନ ସରେ ଆମର ଯେତେ ଅଫିସିଆଲ୍ କାର୍ଯ୍ୟକଳାପ ହେଉଛେ ପୁନଃ ଭାବରେ ଓଡ଼ିଆ ନା ହେବାର୍ ତା'ର ତତ୍ ସହିତ ଇଂଲିଶ୍ ମିଡ଼ିୟମ୍ ସ୍କୁଲ୍ମାନ୍ଙ୍କେ ସଦାବେଳେ ଇଂଲିଶ୍ରେ ହିଁ କଥା ହେବ ବୋଲି କରି ଆଡ଼ମିନ୍ଷ୍ଟ୍ରେସନ୍ ଫୋର୍ସ କରୁଛ ଆର୍ ଓଡ଼ିଆରେ କଥା ହେଲେ ସେ ପିଲାମାନଙ୍କ ଠାନୁ ଫାଇନ୍ ଆଦାୟ କରୁଛ ଇନୁ ଆପଣ ବୁଝୁ ଓଡ଼ିଶାନ ଓଡ଼ିଆ କହିଲେ ଜଣେ କେ ଯଦି ଫାଇନ୍ ଦେବାର୍ ପଡ଼ୁଛି ଗୋଟେ ପିଲାକେ ବୋଲେ ସେ ଓଡ଼ିଆ ଭାଷା କେତେ ଭୂମିକା ଅଛେ